କାର୍ଯ୍ୟକ୍ଷେତ୍ରରେ ସମସ୍ତେ ମିଳିମିଶି କାମ କରିବାଟା ନିହାତି ଜରୁରୀ କାହିଁକିନା ଯଦି ସମସ୍ତେ ମିଳିମିଶି କାମ ନ କରିବେ କ'ଣ ହେବ ନା ସେଇଠି କାମଟା କେବେ ଆଗକୁ ବଢ଼ିପାରିବନି କେବେ ବିକାଶ କରିପାରିବନି ସେ କାମଟା ତେଣୁ ସବୁବେଳେ କ'ଣ ନା କାମ ଯେଉଁଠି କାମ ଆମେ କରୁଛନ୍ତି କାର୍ଯ୍ୟକ୍ଷେତ୍ର ସେଇଠି କୌଣସି ଝଗଡ଼ା ଝାଟି ବିବାଦ କିମ୍ବା କଠିନ ପରିସ୍ଥିତି ସୃଷ୍ଟି ନ କରିବାଟା ହିଁ ଭଲ ଆଉ ଯଦି ବି ସୃଷ୍ଟି ହେଉଛି ମୁଁ ସେହିଭଳିଆ ପରିସ୍ଥିତିରେ କ'ଣ କରେ ନା ଯେଉଁ ଯିଏବି କିଛି ଏମିତି କରୁଛନ୍ତି ବା କରିବାକୁ ଚେଷ୍ଟା କରୁଛନ୍ତି ତାଙ୍କୁ କ'ଣ କରାଯାଏ ନା ବୁଝେଇବା ବୁଝା ସୁଝା କରିବା ତାକୁ ଏ ବିବାଦ କରିବା ଦ୍ୱାରା କ'ଣ ତା'ର ଖରାପ ହେବ ଆଉ କ'ଣ ଲାଭ ହେବ ସେ ଦୁଇଟା ଯାକ ମୁଁ ବୁଝେଇବାକୁ ଚେଷ୍ଟା କରେ କାହିଁକିନା ସବୁବେଳେ ଯଦି ଜଣେ ଜଣଙ୍କୁ ଚୁପ୍ କରାଇଦେଇ ପାରିଲ ତା'ହେଲେ ସେ ବିବାଦ ଆଉ ଆଗକୁ ବଢ଼ିବନି କିନ୍ତୁ ଯଦି ଦୁଇ ଜଣ ଯାକ ଇଏ ଜଣେ କହୁଥିବ ସିଏ ଜଣେ କହୁଥିବ ତେଣୁ ଝଗଡ଼ା ସବୁବେଳେ ବଢ଼ିବ ଆଉ ସେଥିପାଇଁ ମୁଁ ସବୁବେଳେ କ'ଣ କରିବି ନା ଜଣେ ଦିଜଣଙ୍କ ଭିତରୁ ଯାହାକୁ ବି ଦେଖିବ ଯିଏ ଟିକିଏ କମ୍ ଥିବ ବୁଝିଲା ଲୋକ ତାକୁ ଟିକିଏ ବୁଝେଇ ଦେବ ଆଉ ଜଣେ ତ ଅଟମେଟିକ୍ ଜଣେ ଚୁପ୍ ହେଲେ କେବେ ଆଉ ଜଣେ କଥା କହିବ କି କେତେ କହିବ କହି କହି ରହିବ ନା ଆଉ ଗାନ୍ଧିଜୀଙ୍କ ନୀତି ଆଉ ଅହିଂସା ନୀତି ତେଣୁ ଏହିଭଳି ଭାବରେ ବୁଝେଇବା କାହିଁକି ଝଗଡ଼ା ଦ୍ୱାରା ତୁମର କ'ଣ ଅସୁବିଧା ହେଉଛି ଝଗଡ଼ା ନ କଲେ କ'ଣ ସୁବିଧା ହେବ ସେଇଟା ବୁଝେଇବା ଦ୍ୱାରା ହିଁ ସେ ଝଗଡ଼ାକୁ ବା ବିବାଦକୁ ଆମେ କ'ଣ କରିପାରିବା ଅଟକାଇ ପାରିବା